ନିଜର ପାଳିବାସ ପଶୁମାନଙ୍କ ସହିତ ସମ୍ପର୍କ ତ ନିହାତି ରହିବାକୁ ହବ ଆଉ ରଖିଛୁ ବି ତାଙ୍କର ନାମ ବି ଦିଆହେଉଛି ଆମେ ପଶୁମାନଙ୍କୁ ବହୁତ ଭଲ ପାଉ ଆଉ ତାଙ୍କୁ ପାଳନ କରିଅଛୁ ତାଙ୍କର ଯତ୍ନ ବି ନେଉଛୁ ତାଙ୍କର ଖାଇବା

ତାଙ୍କର ଗାଧେଇଦେବା ତାହା ବି ଯତ୍ନ ନେଉଛୁ ପଶୁମାନଙ୍କୁ ପାଳନ କରିବା ହେଉଛି ଗୋଟିଏ ଆମମାନଙ୍କୁ ଭଲ ଲାଗେ ସେଥିପାଇଁ ଆମେ ପଶୁମାନଙ୍କୁ ପାଳନ କରୁଅଛୁ ଯାହାକି ଗୃହପାଳିତ ପଶୁ ଅଛି ଗାଈ ଛେଳି କୁକୁର ବିଲେଇ ଇତ୍ୟାଦି ପଶୁ ବା ପକ୍ଷୀମାନଙ୍କୁ ଆମେ ପାଳନ କରିଥାଉ ଯାହାଫଳରେ ଆମକୁ ଖୁସି ଲାଗେ ସେମାନେ ଯାହାକି ଶୁଆ କଥା କୁଏ ଆମର ନାମ ବି କୁହେ ଆଉ ଆମେ ଯେଉଁଠି ଯାଇ ଆସିଲେ ବି ମନେ ପଗାଏ ଆଉ ତାକୁ ଆମେ ଯାହା ବି ନାମ ରଖିଥାଉ ତାହା ନାମରେ ଡାକିଲେ ସେ ଯାହା ଡାକିବ ତାହା ଶୁଣେ ଆଉ ନିଜର ପାଳିତ ପଶୁମାନଙ୍କୁ ଆମେ ବହୁତ ଭଲ ପାଉ ସେମାନର ଦେହ ଅସୁସ୍ଥ ଯଦି ହେଇଯାଏ ତାହେଲେ ଆମକୁ ବି କିଛି ଟେନସନ୍ ଥିବ ସେଥିପାଇଁ ଆମେ ପଶୁପାଳିତମାନଙ୍କୁ ବହୁତ ସ୍ନେହ ମମତାରେ ପାଳନ କରୁ ଆଉ ତାଙ୍କର ନାମକରଣ ବି କରୁ ତାପରେ ସେମାନେ ଯାହା ଭଲ ମନ୍ଦ ଯାହା ଖାଇବା ସେମାନଙ୍କୁ ଯୋଗାଇ ଦିଆଯାଏ ଯୋଗାଇ ଦିଆଉଛୁ ଯାହାକି ପଶୁପକ୍ଷୀମାନଙ୍କୁ ପାଳନ କରିବା ହେଉଛି ଆମର ଗୋଟିଏ ଆମମାନଙ୍କୁ ଭଲ ଲାଗେ